ମୁଁ ଗୋଟେ ଓଭାନ କିଣିଛି ମୋର ଓଭାନଟି ବହୁତ ଭଲ ପଡ଼ିଛି ଆଉ ଓଭାନଟିର ୱାରେଣ୍ଟି ଦେଇଥିଲେ ବର୍ଷେ ଆଉ ମୋର ବର୍ଷେ ବି ହେଇଗଲାଣି ଓଭାନଟି ଭଲ ପଡ଼ିଛି ଆଉ ମୋର ସବୁ କାମ ଯେଉଁସବୁ ଗରମ କରିବା ଖାଦ୍ୟ ଗରମ କରିବାର ଥାଏ ତାକୁ ଗ୍ୟାସରେ କଲେ ବହୁତ ଟାଇମ୍ ଲାଗିଥାଏ ମୁଁ ଓଭାନଟି କିଣିବା ହେତୁ ସେଇ ଗରମ ଖାଦ୍ୟକୁ ମୁଁ ବହୁତ ସହଜରେ କମ ସମୟ ଭିତରେ କରିପାରୁଛି ଆଉ ସେଇ କମ ସମୟ ଭିତରେ ମୁଁ ଗରମ କରିବା ଭିତରେ ବହୁତ ଅନ୍ୟଗୁଡ଼ିଏ କାମ ମଧ୍ୟ କରିପାରୁଛି ଆଉ ମୁଁ ଓଭାନଟି କିଣି ବହୁତ ଖୁସି ଅଛି ଆଉ ଓଭାନଟି ମୋର ବହୁତ ଭଲ କାମ ଦେଉଛି